ଆମ ଅଞ୍ଚଳର କଳା ଏବଂ ହସ୍ତଶିଳ୍ପ ବ୍ୟବହାରରେ କରିବାର ଲୋକ ଅଛନ୍ତି ହେଲେ ତାକୁ ସହାୟତା କରିବାକୁ ମାନେ ସାହାଯ୍ୟ କରିବା କିଛି କିଛି ରିହାତି କିମ୍ବା ସବ୍ସିଡ଼ି ସୁଲଭତା ଏଗୁଡ଼ା କିଛି ମିଳୁନାହିଁ କାରଣ ଗଭର୍ନମେଣ୍ଟ ବି କିଛି ବୁଝୁନି ଗଭର୍ନମେଣ୍ଟ ଯେଉଁ ଏରିଆକୁ ଡେଭଲପ୍ମେଣ୍ଟ କରି ଚାଲିଛି କରି ଚାଲିଛି ଆଉ ଯେଉଁ ଏରିଆ ତଳେ ପଡ଼ି ଚାଲିଛି ପଡ଼ି ଚାଲିଛି ଯେଉଁ ଆମ ଏରିଆରେ ମଧ୍ୟ କୁମ୍ଭାରମାନେ ଅଛନ୍ତି ସେମାନେ ଭଲ ହସ୍ତଶିଳ୍ପ କରୁଛନ୍ତି ମାଟିରେ ଭଲ ମୂର୍ତ୍ତି ତିଆରି କରୁଛନ୍ତି ଟେରାକୋଟା ମୂର୍ତ୍ତି ବି ତିଆରି କରୁଛନ୍ତି ସେମାନଙ୍କ ଉପରେ ଗଭର୍ନମେଣ୍ଟ ନଜର ରଖୁନି ବର୍ତ୍ତମାନ ସମୟରେ ଏବେ କିଛି ଗୋଟେ ଆସିଚି ପ୍ଲାନ୍ ଯେ କି ଗଭର୍ନମେଣ୍ଟ ରିହାତି ଦେଇଛି ସେମାନଙ୍କୁ କିଛି କାର୍ଯ୍ୟ କରିବାକୁ